ପରିବେଶ ସମସ୍ୟା ହେଉଛି ପରିବେଶ ପ୍ରଦୂଷଣ ବିଭିନ୍ନ ପ୍ରକାରର ଗାଡ଼ିମଟର ଧୂଆଁ ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି ଯାହାଦ୍ୱାରା ଲୋକମାନେ ଅନେକ ରୋଗରେ ପଡ଼ୁଛନ୍ତି ଜଙ୍ଗଲ କାଟିବା ଦ୍ୱାରା ପରିବେଶ ଉପରେ ଅମ୍ଳଜାନ କମ ପରିମାଣରେ ଥାଏ ଚାଷ ଜମି ମାନଙ୍କରେ ବିଭିନ୍ନ ପ୍ରକାରର ସାର ଦେବା ଦ୍ୱାରା ଜମିର ଉର୍ବରତା କମି ଯାଉଛି ଗତ କିଛି ବର୍ଷ ମଧ୍ୟରେ ଗ୍ରୀଷ୍ମରେ ବା ଗ୍ରୀଷ୍ମ ଋତୁରେ ବେଶୀ ଖରା ବର୍ଷା ଋତୁରେ କମ ପରିମାଣରେ ବର୍ଷା ଓ ଶୀତ ଋତୁରେ କମ ପରିମାଣରେ ଶୀତ ହେଉଛି ଏହା ଆମ ପରିବେଶର ପରିବର୍ତ୍ତନ ଘଟାଇ ଥାଏ ଏହା ଆମର ବଡ଼ ସମସ୍ୟା ଗ୍ରୀଷ୍ମ ଋତୁରେ ସେହିଭଳି ପ୍ରଚଣ୍ଡ ରୌଦ୍ର ତା'ପରେ ଲୋକେ ଚଳପ୍ରଚଳ ହେବା ସମ୍ଭବ ହେଉ ନାହାନ୍ତି ବାହାରକୁ ବାହାରୁ ନାହାନ୍ତି ଚାଷ ଜମିରେ ବଡ଼ ସମସ୍ୟା ସୃଷ୍ଟି ହେଉଛି ଯଦ୍ୱାରା କି ଏହା ଏକ କ୍ଷତିର ସମ୍ମୁଖୀନ ହେଉଛନ୍ତି ଏହିଭଳି ବିଭିନ୍ନ ପ୍ରକାର ପରିବେଶ ଯେଉଁ ପ୍ରଦୂଷଣ ହେଉଛି ଏହାଦ୍ୱାରା ଏକ ସମସ୍ୟା ଦେଖାଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ